ମୋତେ କଲେଜ ବା ସ୍କୁଲରେ ଚିତ୍ର କରିବାକୁ ବହୁତ ଭଲ ଲାଗେ ସେଥିପାଇଁ ମୁଁ ଚିତ୍ର ବହୁତ ସ୍କୁଲରେ ମଧ୍ୟ ବହୁତ ପ୍ରତିଯୋଗିତାରେ ଭାଗ ନେଇଥାଏ ବହୁତ ପ୍ରାଇଜ ମଧ୍ୟ ଜିତିଛି ଏବଂ ମୁଁ ଆଗକୁ ଯାଇକି ବହୁତ ବଡ଼ ଚିତ୍ର କଳା ହେବା ପାଇଁ ଚେଷ୍ଟା କରୁଛି ମୁଁ ବର୍ତ୍ତମାନ କଲେଜରେ ପାଠ ପଢ଼ୁଛି ଏଥିସହିତ ମୁଁ ଚିତ୍ର କଳା ପ୍ରତି ବି ବହୁତ ଅଭ୍ୟାସ କରୁଅଛି ଏବଂ ମୁଁ ଏଥିପାଇଁ ଭଦ୍ରକ କଲେଜ ଆର୍ଟସ କଲେଜରେ ଆଡ଼ମିଶନ ନେବା ପାଇଁ ଚାହୁଁଛି ମୁଁ ଆଡ଼ମିଶନ ନେଇକି ସେଇଠି ପଢ଼ିବି ଦୁଇ ବର୍ଷ ଏବଂ ଭଲ ଚିତ୍ର କଳା ଶିଖିକି ବଡ଼ ଚିତ୍ର କଳା ହେବାକୁ ଆଶା ଅଛି ଏବଂ ଏଥିପାଇଁ ବହୁତ ପଇସା ଦରକାର ସେଇଟା ପାଇଁ ମୁଁ ଚିତ୍ର କରିକି ଚିତ୍ର ସବୁ ବିକ୍ରି କରୁଛି ଏବଂ ପଇସା ସଂଗ୍ରହ କରୁଛି ଯେବେ ମୋତେ ପଇସା ମିଳେ ପୁରା ହୋଇଯିବ ମୁଁ ମଧ୍ୟ କଲେଜରେ ଆଡ଼ମିଶନ ନେବି ଏବଂ ଚିତ୍ର କଳା ପାଇଁ ପାଠ ପଢ଼ିବି